ଆମର ପାଖରେ ଗୋଟେ ରବିବାର ବଜାର ଅଛି ରବିବାର ଦିନ ବସୁଛି ଉପରବାଲ୍ ଗ୍ରାମ୍ ପଞ୍ଚାୟତ ଇ ବଜାର୍କେ ପ୍ରାୟ ଲୁଇସିଙ୍ଗାରୁ ବିଭିନ୍ନ କୃଷି ଜାତୀୟ ଖାଦ୍ ଦ୍ରବ୍ୟମାନେ ଆସୁଛେ ଯଦି ସେ ଗାଡ଼ିଟା ଯେନ୍ ଦିନ ନେଇ ଆସବା ଆମେ ମଟର୍ ଚନା ଗାୟର ପିଆଜ ଆଳୁ ଲେସୁନ୍ ଇସବୁ ଜିନିଷ୍ମାନେ ଆମେ ନିପେପାରୁ ଯେନ୍ ବଜାର ଦିନ ସେ ଗାଡ଼ି ଯଦି ନେଇ ଆସିଲ ଆମେ ବହୁତ ଅସୁବିଧାରେ ପଡ଼ୁସୁଁ ଆର୍ ସେ ଗାଡ଼ି ଯଦି ପହଞ୍ଚିଗଲା ତ ଆମେ ଖୁସିରେ ସମସ୍ତେ ମାଲ ଘିନୁଚୁ ଆରାମ୍ସେ ବଜାର ବି ଚଲୁଛେ ଯଦି ଆମେ ସେ ବଜାରରେ କିଣିନିପାରିଲେ ଆମକୁ ବାଧ୍ୟ ହଇକ ପାଖର୍ ଆଉ ଗୋଟେ ବଜାରକେ ହଇରାଣିକିରି ଯିବାର୍ ପଡ଼ୁଛେ ଯେନ୍ଟାକି ଆମର ପାଖର୍ ଆଉ ଗୋଟେ ରୋଦ୍ ବଜାର ଅଛେ ଆଗଲପୁର୍ ବଜାର ଅଛେ ଫଟାମୁଡ଼ା ବଜାର ଅଛେ ଫେର୍ ବି ନିଜର ଗାଁ ବଜାର ଛାଡ଼ିିକରି ଅନ୍ୟ ବଜାର ଗଲେ ଯେନ୍ତା ହେଲେ ତ ଟିକେ ହଇରାଣ ଆଜ୍ଞା ଆମର ସମୟ ନଷ୍ଟ ହଉଛେ ତେଣୁ ଆମର୍ ବଜାର୍କେ ଆମେ ସେ ଆଜ୍ଞାକୁ ଅନୁରୋଧ କରିକିରି କୁହେସୁଁ ଯେ ଭାଇ ତୁଇ ସବୁ ବଜାର୍କେ ଆଣିବୁ ସାମାନ ସାମଗ୍ରୀ ଯଦି ନେଇ ଆଣିଲେ ଆମେ ହଇରାଣ ହେଉଛୁ ବୁଝ ସେ ଏବେ ଆମର୍ କଥାକ ରଖିକରି ପ୍ରାୟ ସବୁ ବଜାର୍ ସାମାନ ଆଣବାର୍ ଦ୍ୱାରା ଆରାମ୍ସରେ ଆମେ ସାମାନ ପଇପାରୁଛୁ